ହଁ ମୋର ପ୍ରିୟ ମାଛ ହେଉଛି ବଡ଼ ମାଛ ଭାକୁର ମାଛ ରୋହି ମାଛ ବି ଖାଏ ଆଉ ଲୋକମାନେ ତ ସାଧାରଣ ଭାବରେ ମାଛ ଖାଇବାକୁ ପସନ୍ଦ କରନ୍ତି ଆଉ ଚିଙ୍ଗୁଡ଼ି ମାଛ ଲୁଣି ମାଛ ବଡ଼ ମାଛ କଉ ମାଛ କେତେ ପ୍ରକାର ତ ମାଛ ଅଛି ଆଉ କିନ୍ତୁ ଛୋଟ ମାଛଟାକୁ ଆଗେ ଲୋକମାନେ ଖାଉଥିଲେ ଏହି ମଝିରେ ଖାଉ ନଥିଲେ ଏବେ ବି ଲୋକମାନେ କି ପିଲାମାନେ ତ ଆମର ସାଧାରଣତଃ ଖାଉ ନାହାଁନ୍ତି କିନ୍ତୁ ଛୋଟ ମାଛରେ କ୍ୟାଲସିୟମ୍ ବହୁତ ଅଧିକା ଆଜିକାଲି ଡକ୍ଟର୍ମାନେ ବି ପ୍ରେସକ୍ରାଇବ୍ କରୁଛନ୍ତି ଚୁନା ମାଛ ଖାଆନ୍ତୁ ବୋଲି ଆଉ ସେ ପାଇଁ ମୁଁ ଚୁନା ମାଛଟା ବି ଖାଉଛି ଆମ ବୟସ ଅନୁସାରେ ବି ଆମକୁ ଚୁନା ମାଛଟା ଆବଶ୍ୟକ କିନ୍ତୁ ମୋତେ ଭାକୁର ମାଛଟା ଭଲ ଲାଗେ ଆଉ ଚିଙ୍ଗୁଡ଼ି ବି ଭଲ ଲଗେ କିନ୍ତୁ ଲୁଣି ମାଛଟା ମୁଁ ଖାଏନି କିନ୍ତୁ ଲୋକମାନେ ତ ସବୁ ମାଛ ଖାଆନ୍ତି ଲୁଣି ଭାକୁର ରୋହି ଯାଇ କେତେ କ'ଣ କେତେ ପ୍ରକାର ମାଛ ଅଛି ତାଙ୍କ କେତେ ଏମିତି ମାଛ ଖାଆନ୍ତି ଲୋକମାନେ